ନମସ୍କାର ମୁଁ କୁନ୍ତଳା ସିଂ ମୁଁ ଆଜି ପାଣି ଘର ଅଭାବ ମରୁଡ଼ି ବିଷୟରେ କହିବାକୁ ଚାହୁଁଛି ଆମ ଗାଁ'ରେ ପାଣିର ଅଭାବ ହେତୁ ଚାଷରେ ବହୁତ ଅସୁବିଧା ପିଇବା ପାଣି ଗାଧେଇବା ପାଣି ବିଭିନ୍ନ ସମସ୍ୟା ଦେଖାଦେଇଚି ଗାଁ ପାଖରେ କୌଣସି ପାଣି ଘର ସୁବିଧା ନଥିବାରୁ ଗାଁ'ର ଲୋକମାନେ ଅନ୍ୟ ଗାଁକୁ ଯାଇ ପାଣି ଆଣନ୍ତି ପିଇବା ପାଣି ଅଭାବରୁ ଘରେ ଠିକ୍ ଭାବରେ ରୋଷେଇ ହେଇପାରେ ନାହିଁ କିମ୍ବା ଏଠାରେ ଚାଷ ବି ଭଲ ହୋଇପାରେ ନାହିଁ ଯାହାଦ୍ୱାରା କି ଲୋକମାନେ ବହୁତ ଦୁଃଖରେ ଜୀବନଯାପନ କରୁଛନ୍ତି ବହୁତ ଦିନ ତଳେ ଶୁଣିଥିଲି କି ଆମ ଆମର୍ ମରୁଡ଼ି ହେଇଥିଲା ଯୋଉଟାକି ଉଣେଇଶହ ଅନେଶ୍ୱତ ମସିହାରେ ହେଇଥିଲା ଦୁର୍ବିକ୍ଷ ହେଇଥିଲା ଯାହାକି ଯାହାଫଳରେ କି ଚାଷ ହୋଇପାରୁ ନଥିଲା ବହୁତ ଦିନ ଧରି ବର୍ଷା ଆଦୌ ହେଉନଥିଲା ଲୋକମାନେ ଭୋକ ବିକଳରେ ଏଣେ ତେଣେ ପଡ଼ି ଜୀବନ ହାରୁଥିଲେ ଯେହେତୁ ବର୍ଷା ନାହିଁ ପାଣି ହେଲେ ତ ଲୋକ ଚାଷ କରିବେ ଚାଷ ଅଭାବରୁ ଭୋଗ ବିକଳରେ ଲୋକମାନେ ଖାଇବା ପାଇଁ ପାଇଲେ ନାହିଁ ପାଣି ପାଇଲେ ନାହିଁ ଗଛ ପତ୍ର ସବୁ ଶୁଖିଗଲା ଘରଦ୍ୱାର ନଷ୍ଟ ହେଇଗଲା ଖାଇବା ଅଭାବରେ ଲୋକମାନେ ଏଣେ ତେଣେ ପଡ଼ି ମରିଗଲେ ଜୀବଜନ୍ତୁ କ୍ଷତିଗ୍ରସ୍ତ ହେଲା ଆଉ ଏହାଦ୍ଵାରା ଜୀବଜନ୍ତୁ ନଷ୍ଟ ହେଇଗଲେ ଏହା ଦ୍ୱାରା ଆମର୍ ବହୁତ କ୍ଷତିଗ୍ରସ୍ତ ହେଲା ଆଉ ମୁଁ ଏତିକି କହୁଛି